ହ୍ୟାଲୋ ମୁଁ ଅକ୍ଷୟ କୁମାର ମହାନା ଉପରବସ୍ତରୁ କହୁଛି ଗୋଟିଏ ଚପାତି ଓ ଦୁଇଟି ନାନ୍ ମଗେଇଥିଲି ମୋର ପାଞ୍ଚଜଣ ସାଙ୍ଗ ଆସିଯିବାରୁ ଆଉ ଚାରୋଟି ଚପାତି ଏବଂ ତିନୋଟି ନାନ୍ ଅର୍ଡ଼ର କରିବା ପାଇଁ ମୁଁ ଚାହୁଁଛି ତ ମୋ ଘରେ ପହଁଞ୍ଚିବା ଆବଶ୍ୟକ